ଲୋକମାନେ ଆଜିକାଲି ଗୁଗୁଲ୍ରେ ସମସ୍ତେ ସମସ୍ତଙ୍କ ଭାଷାର ବୁଝିବାକୁ ବହୁତ ସାହାଯ୍ୟ କରେ ଗୁଗୁଲ୍ ଯାହାକି ଗୁଗୁଲ୍ ଆପ୍ଟା ତାକୁ ବହୁତ ହେଲ୍ପ କରେ ଲୋକମାନଙ୍କର ଭାଷାର କହିବାର ତାହିଁରେ ଯାହାକି ଗୁଗୁଲ୍ ବହୁତ ସପୋର୍ଟ କରୁଛି

କିଛି ଅଛି ଭାଷାର ଲୋକମାନେ ଜିନିଷପତ୍ର ଧରିକି ବା ଧରିକି ଇସାରରେ କହିପାରେ ଦେଖାଇକି କହିପାରେ ବୁଝିବାକୁ ବହୁତ ଚେଷ୍ଟା କରେ ଲୋକମାନଙ୍କର ବୁଝିବାର ଆଉ ଧରେଇ କହିବାର ଯାହାକି ସମସ୍ତଙ୍କ ପାଇଁ ବହୁତ ସାହାଯ୍ୟ କରେ